ମୁଁ ମୋ ପୁଅକୁ ଗୋଟାଏ ଡକ୍ଟର୍ କରିବାକୁ ଚାହେଁ ଚାହୁଁଛି ଯାହା ଫଳରେ ସେ ଆମ ଗାଁରେ ଡାକ୍ତରଖାନା ଓଲି ଲୋକମାନଙ୍କର ଚିକିତ୍ସା କରିବା ଗାଁରେ ଯେଉଁ ଡାକ୍ତରଖାନା ନାହିଁ ବୋଲି ଲୋକେ ଅସୁବିଧା ଭୋଗ ଭୋଗ କରୁଛନ୍ତି ତାହା ଭୋଗିବେ ନାହିଁ